ଭାରତ୍ର ଅନେକ ନୃତ୍ୟ ମଧ୍ୟ ରହିଚେ ଯେନ୍ତାକି ଭାରତ୍ ଆଠ୍ ଇଟା ଶାନ୍ତ୍ରୀୟ ନୃତ୍ୟ ଏ ଏବଂ ଅନେକ୍ ଲୋକ୍ ନୃତ୍ୟ ବିି କର୍ସନ୍ ଯେନ୍ତାକି ତାମିଲ୍ନାଡ଼ୁର ଭାରତନାଟ୍ୟମ୍ ଆଉ ଭାରତ୍ର ସର୍ବପୁରାତନ ନୃତ୍ୟ ଅଟେ ସେ ସେନ୍ତାକି ଓଡ଼ିଶାରେ ଓଡ଼ିଶୀ ମଣିପୁରରେ ମଣିପୁରୀ ଉତ୍ତରରପ୍ରଦେଶର କଥକ୍ କେରଳର କଥକଲି ଓ ମୋହିନୀ ଆଟନ୍ ଆନ୍ଧ୍ରପ୍ରଦେଶ୍ର କପୋରି ଓ ଆସାମର ସାତ୍ରିୟା ରହିଚି ଯେନ୍ତା ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଆର୍ ପୂର୍ବ ଓଡ଼ିଶାରେ ଓଡ଼ିଶୀ ଆମର୍ ଏନ୍ତା ବି ଇନ ବି ଇନ ସମ୍ବଲପୁରୀ ବି ହେଇପାର୍ସି ନାଚ ଗୀତ ଡାଲଖେଇ ହେଲା ମଏଲାଜଡ ରସର୍କେଲି ଜାମୁଡାଲି ଅନେକ୍ ଅନେକ୍ ଅଛେ ଏନ୍ତା ଭାଷା ଯେନ୍ଟା ଏତ ବ୍ୟତୀତ ଅନେକ୍ ଲୋକ ନୃତ୍ୟ ମଧ୍ୟ ରହିଚେ ଯେପରି ଭାଙ୍ଗ୍ରା ଘୁମ୍ରୁ ଯଶମାନ ବିନ୍ଦୁ ଗର୍ବା ସରଦୁର୍ ଟିକ୍ଲି ଲକ୍ଷ ଚତଜାନି ହଗ୍ଡ଼ି ଧମାଲ୍ ଚକ୍ରି ଅରପ୍ କର୍ମା ଇତ୍ୟାଦି ଲୁନ ରହୁଚେ ତା'ପରେ ଡାଲ୍ଖେଇରେ ଯେନ୍ତା ନଚାଡେଗା କର୍ସନ୍ ନୃତ୍ୟ ବି କର୍ସନ୍ ତା'ପରେ ଗୀତ ବି ଗାଏସନ୍ ହେନ୍ତା ରଙ୍ଗବତୀ ଗାନା ତ ସମ୍ବଲପୁରୀ ପୁରା ଫାଷ୍ଟ୍ ଅଛେ ହେନ୍ତା ଆମର୍ ପଶ୍ଚିମ ଓଡ଼ିଶାରେ ଗୁଟେ ବି ଭଲ୍ ଅଛେ ଯେ ଯେନ୍ତା ଭାଷାକେ ନେଇକିରି ଆମେ ଗୁଟେ ଯେନ୍ତା ସମ୍ବଲପୁରୀ ଭାଷା କହେସୁଁ ସେଟାକେ କୋଶ୍ଲି ଭାଷା କହେସନ୍ କୋଶ୍ଲି ଭାଷାର ଗାନା ବି ଭଲ୍ ଭଲ୍ଟା ଅଛେ ଆମେ ଇନର୍ ସିଙ୍ଗର୍ମାନେ ବି ଭଲ୍ ଅଛନ୍ ଗୀତ୍ ବି ଅଛନ୍ ନୃତ୍ୟ ବି ଭଲ୍ ରହେସି

ସିଙ୍ଗର୍ମନେ ଅଛନ୍ ଯେନ୍ତାକି ରୁକୁ ସୁନା ତା'ପରେ ଇହାଦେ ସେ ଯେନ୍ ନୂଆଟା ଗୁଟେ ମୁନ୍ମୁନ୍ କୁନକୁୁନ୍ ବୋଲି ଗୁଟେ ଅଛନ୍ ସେନ ସିଙ୍ଗର୍ଟେ ନୂଆ ବାହାରିଛନ୍ ଆଉ ଗୁଟେ ବାହାରିଚନ୍ ବିଜୟରୁ ସିଂ ବାରିହା ଗୁଟେ ଭଲ୍ ନୃତ୍ୟ ଇଟା କର୍ସନ୍ ଆମର୍ ଇନ ସମ୍ବଲପୁରୀ ତା'ପରେ ଅରିଜିତ୍ ସିଂ ତା'ପରେ ରହେଲାନୁ ଆମର୍ ଇନର୍ ବିନ୍ଦୁ ଗୁଟେ ଯେନ୍ତା ନୃତ୍ୟ କର୍ସନ୍ ସମ୍ବଲପୁରୀ କମେଡ଼ିଆନ୍ ଏହାଦେ ତା'ପରେ ଅସିିତ୍ ଅଛେ ଗୁଟେ